ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଋଣର ଉପଲବ୍ଧ ରହୁଛି ଯେଉଁଟାକି ଆମେ କୁହାଯାଏ ଅଧ୍ୟନ ଋଣ ବା ପାଠପଢ଼ା ଋଣ ଆମକୁ କୁହାଯାଏ ସାଧାରଣତଃ ବ୍ୟାଙ୍କମାନେ ଆଗେ ସେତେ ସାହାଯ୍ୟ କରୁନଥିଲେ ସରକାରଙ୍କ ସୁପାରିସ ଦ୍ଵାରା ଏବେ ବ୍ୟାଙ୍କରୁ ବିଭିନ୍ନ ପ୍ରକାରିଆ ଋଣ ପିଲାମାନଙ୍କୁ ମିଳିଛି ଧର ଯିଏ ସ୍ନାତକ ପାଟକରେ ସଡ଼ି ସରି ସାରିଲା ପରେ ଅଧିକ ପାଠ ପଢ଼ିବାକୁ ଚାହୁଁଛି ଗରିବ ଘରର ପିଲାମାନେ ଯାହାପାଖରେ ପଇସା ପତ୍ର ନାହିଁ ସେମାନେ ବ୍ୟାଙ୍କରୁ ଲୋନ୍ ନେଇ ପାଠପଢ଼ୁଛନ୍ତି ଯେଉଁମାନେ ଇଞ୍ଜିନିୟରିଂ ପାଠ ପାଠ୍ୟକ୍ରମ ପଢ଼ିବାକୁ ଚାହୁଁଛନ୍ତି ଦ୍ଵାଦଶ ପରେ ଦ୍ଵାଦଶ ବିଜ୍ଞାନ ପରେ ସେମାନେ ମଧ୍ୟ ପାସ୍ କରୁଛନ୍ତି ଯଦି ଭଲ ନମ୍ବର ରଖି ପାସ୍ କଲେ ତାହେଲେ ବ୍ୟାଙ୍କ ସେମାନଙ୍କୁ ଋଣ ଦେଉଛି ସେ ଋଣ ତାଙ୍କୁ ଏବେ ସୁଝିବାକୁ ପଡ଼େନି ସେ ଋଣ ସେମାନେ ପାଠପଢ଼ିକି ଚାକିରି କରିସାରିଲା ପରେ ସେମାନେ ଯେତେବେଳେ ରୋଜଗାର କରିବେ ତାଙ୍କ ଦରମାରୁ ଅଳ୍ପ ଅଳ୍ପ କିଛି କାଟିକି ବ୍ୟାଙ୍କ ତା' ଋଣ ପରିଶୋଧ କରିବ ଆଉ ବୃତ୍ତି ଯଦି କହିବା ତାହେଲେ ସାଧାରଣତଃ ଦଶମ ବା ଦଶମରେ ଆମର ଏକ ଷାଠିଏ ହଜାର ଟଙ୍କା ବୃତ୍ତି ମିଳୁଛି ଦ୍ଵାଦଶରେ ମଧ୍ୟ ଯିଏ ସବୁଠାରୁ ଅଧିକ ନମ୍ବର ରଖୁଛି ତାଙ୍କୁ ପଚାଶ ହଜାର ଟଙ୍କାର ବୃତ୍ତି ମିଳୁଛି ଏସବୁ ଭାବରେ ସରକାରଙ୍କ ତରଫରୁ ମଧ୍ୟ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ବୃତ୍ତି ଉପଲବ୍ଧ ରହିଅଛି